ଚାଷ୍ କର୍ବାର୍ କାଜି ହେଲେ ପାଣି ପାଗ ଟିକେ ଭଲ୍ ଦର୍କାର୍ ଯଦି ନେଇଁ ହେଇ ପାର୍ଲେ ସେ ଚାଷ୍ ବି ଭଲ୍ ନେଇଁ ହୁଏ ତ ଯଦି ପାଣି ନାଇଁ ହଉଛେ ବୋଲେ ଆମର୍ ଏନେ କେନାଲ୍ ପାଣି ବି ଚାଲିଛେ ଯେ ସେ ସୁବିଧା ଦେଖିକରି ବି ମଟର୍ ଲଗେଇ କରି ପାଣି ଆମେ ୟୁଜ୍ କରୁଛୁଁ କେନାଲ୍ ପାଣି ବି ଯଦି ନେଇଁ ହେଇ ପାର୍ବା ବୋଲେ ସର୍କାର୍କେ ବି କିଛି କହେମୁ ଯେ କିଛି ଆମର୍କାଜି କର୍ବେ ଆମର୍ ଫୋନ୍ ଯେନ୍ତା ଫସଲ୍ମନେ ଠିକ୍ ହଉ ଯଦି ଖରାପ୍ ନେଇଁ ହେବାର୍ ଅଛେ ହେଇ ପାର୍ବା ଯଦି ନେଇଁ ହେଇ ପାର୍ଲା ବୋଲେ ଆପ୍ଲିକେସନ୍ଟେ ଲେଖ୍ମୁଁ ତ କହେବେ ସେତେ ସରକାର୍ ସେନୁନୁକରି ଯଦି ଆମର୍ କିଛି କ୍ଷତି ହଉଚେ ସେନୁନୁ କରି ଆମର୍ କାଜି ଟିକେ ଡବଲ୍ କିଛି ଖର୍ଚ୍ଚ ଦେବେ ଆରୁ ସେଥିର୍ ଲାଗି ସର୍କାର୍ କିଛି କହେବେ କେନ୍ତା ସୁରେ କର୍ମୁ